ଆମ ଓଡ଼ିଶାର ମାତୃଭାଷା ହେଲା ଓଡ଼ିଆ ଯେପରିକି ବଙ୍ଗାଳି ଏବଂ ହିନ୍ଦୀ ମଧ୍ୟ ଆମ ଓଡ଼ିଶାରେ ଏହି ଭାଷାକୁ ମଧ୍ୟ କହିଥାନ୍ତି ଲୋକମାନେ ବଙ୍ଗାଳି ଭାଷା ବାଲେଶ୍ୱର ଏବଂ ସେହି ସେହିପଟେ କହିଥାନ୍ତି ଏବଂ ବ୍ରହ୍ମପୁର ସାଇଟରେ ମଧ୍ୟ ତେଲୁଗୁ ଭାଷା କହିଥାନ୍ତି ଲୋକମାନେ ସେହିପରି ଆମ ଓଡ଼ିଆ ଭାଷାକୁ ମଧ୍ୟ ମିଶିକରି ସମ୍ବଲପୁରୀ ଭାଷା ମଧ୍ୟ କୁହାଯାଏ